ଦୁଇ ଦଶ ପନ୍ଦର ଆଠ ତିନି ଦୁଇ ହଜାର ଷୋହଳ ଦଶ ପାଞ୍ଚ ଦୁଇ ହଜାର ସତର ଏଗାର ସାତ ଦୁଇ ହଜାର ଅଠର ଅଠେଇଶି ନଅ ଦୁଇ ହଜାର ତେଇଶି